ହଁ କିଏ କହୁଥିଲେ ନମସ୍କାର

କ'ଣ ପ୍ରୋବ୍ଲେମ୍ ହୋଇଛି ହଁ ଗୋଟେ ସମସ୍ତଙ୍କୁ ଡ଼ାକି ଗୋଟେ ମିଟିଂଟେ କରି ଦେବା ହେଡ଼୍ ମାଷ୍ଟ୍ରଙ୍କୁ କହିକି କହି କି ମଟିଂ ହେବା ତାପରେ ଏହି ଉପରେ ବି ପଦକ୍ଷେପ ନେବା ସମସ୍ତଙ୍କୁ ପାରେଣ୍ଟସ୍ମାନଙ୍କୁ ଡ଼ାକିମାଁ ପାରେଣ୍ଟସ୍ମାନେ ରାଜି ନାଇ ହତ କାର୍ ଖେଲ ପ୍ରତି ଇଣ୍ଟରେଷ୍ଟ ବି ତାଙ୍କର୍ ନାଇଁ ଥିବା ତାଙ୍କର ଛୁଆମାନେ ଖେଲ ବେଲେ ବି ନାଇଁ ଥିବା ଅଲଗା କରାବା ଲାଗି ଚାହୁଁଥିବେ ବୋଲେ

ହଉ ଠିକ୍ ଅଛି ଯେତେ ଶୀଘ୍ର ସମ୍ଭବ ମିଟିଂ ଡ଼ାକି କିରି ଏଇ ପଦକ୍ଷେପଟା ନମାଁ

ହଁ ଆନୁଆଲ୍ ଫଙ୍କସନ୍ ଆନୁଆଲ୍ ସ୍ପୋର୍ଟସ୍ ସବୁ ଥିଲା କି କର୍ମା ଚାର୍ ଛଅ ଦିନ୍ ଭିତରେ କର୍ଦମାଁ

ହଉ ଠିକ୍ ଅଛି